ମୁଁ ସାଧାରଣତଃ ଡ଼ୋଭ୍ ସାମ୍ପୋ ୟୁଜ୍ କରେ ଡ଼ୋଭ୍ ଡ଼ୋଭ୍ ସାମ୍ପୋଟି ସବୁ ସାମ୍ପୋଠାରୁ ଭଲ ମୁଁ ଏଥିପାଇଁ ଡ଼ୋଭ୍ ସାମ୍ପୋ ୟୁଜ୍ କରେକି ଡ଼ୋଭ୍ ସାମ୍ପୋ ମାରିବା ଦ୍ୱାରା ମୁଣ୍ଡଟି ଅଧିକ ମୁଣ୍ଡର ଚୁଟି ଅଧିକ ଦିନ ପର୍ଯ୍ୟନ୍ତ ସାଇନ୍ କରେ ଶୀଘ୍ର ଉପୁଡ଼େ ଚୁଟି ଶୀଘ୍ର ଉପୁଡ଼େ ନାହିଁ ମୁଣ୍ଡ ଚୁଟି ଅଧିକ ଦିନ ପର୍ଯ୍ୟନ୍ତ ବ୍ଲାକ୍ ରୁହେ ଶୀଘ୍ର ଧଳାପଡ଼େ ନାହିଁ ମୁଣ୍ଡ ଚୁ ମୁଣ୍ଡ ଚୁଟି ମୁଣ୍ଡ ଚୁଟିକୁ ସଫା କରି ଏଇ ଡ଼ୋଭ୍ ସାମ୍ପୋରେ ସଫା କରିବା ଦ୍ୱାରା ମୁଣ୍ଡ ଶୀଘ୍ର ମସିଆ ହୁଏ ନାହିଁ କିମ୍ବା ଉଙ୍କୁଣିଫୁଙ୍କୁଣି ମଧ୍ୟ ହୁଏ ନାହିଁ ଏହି ସେଥିପାଇଁ ଏ ଡ଼ୋଭ୍ ସାମ୍ପୋ ଦ୍ୱାରା ମୁଣ୍ଡ ସଫା କଲେ ମୁଣ୍ଡ ଚୁଟିର ଘନତା ବଢ଼େ ମୁଣ୍ଡ ଚୁଟି ମଧ୍ୟ ଖୁବ ଶୀଘ୍ର ବଢ଼ିଥାଏ ମୁଣ୍ଡ ଚୁଟି